ହ୍ୟାଲୋ କ୍ୟାବ୍ ଡ୍ରାଇଭର୍ ମୋତେ ଆମକୁ ଆସନ୍ତାକାଲି ଏୟାରପୋର୍ଟକୁ ଯିବାକୁ ଅଛି ସେଥିପାଇଁ ସେଠି ଅଧଘଣ୍ଟା ପୂର୍ବରୁ ଆପଣ ଡ୍ରାଇଭର୍ ବି ଆପଣ ଆସନ୍ତା କାଲି ଠିକ୍ ଟାଇମ୍ରେ ଆମକୁ ସାଢ଼େ ଦଶଟାରେ ପହଞ୍ଚିବାକୁ ହେବ ଆପଣ ତ ଅଧଘଣ୍ଟା ଆଗରୁ ଆମକୁ ନେଇ ଆସିବେ ଛାଡ଼ିପାଇବେ ଠିକ୍ ଠିକ୍ ସମୟରେ ଆମକୁ ପହଞ୍ଚିବାକୁ ଅଛି ଆପଣ ଠିକ୍ ନଅ ପଇଁଚାଳିଶ ଟାଇମ୍ କିମ୍ବା ଦଶଟାରେ ଆସି ଆମମାନଙ୍କୁ ଆମକୁ ସେଇଠାରେ ନେଇକି ଛାଡ଼ିଦେବେ ତ ସେଥିପାଇଁ ଆମ ଭଲ ଠିକ୍ ଭାବରେ ଆମକୁ ଛାଡ଼ିବି ଠିକ୍ ସମୟରେ ସେଇଟା ପଚାରିବାକୁ ଆପଣଙ୍କୁ ଫୋନ କରିଥିଲି ତ ଆପଣ ସେଇ ଟାଇମ୍ରେ ଆମକୁ ଛାଡ଼ିଦେବେ